ଆମ ଘରର ଚେୟାର୍ ଯେହେତୁ ଭାଙ୍ଗି ଯାଇଥିଲା ମୁଁ କିଛି ନୂଆ ଚେୟାର୍ ଆଣିବାକୁ ସପିଂ ମଲ୍ ଯାଇଥିଲି ଏବଂ ଦେଖିଲି ଯେ ବହୁତ ପ୍ରକାରର କଲର୍ କଲର୍ ଏବଂ ସୁନ୍ଦର ସୁନ୍ଦର ଚେୟାର୍ ମଧ୍ୟ ଥିଲା ଆ ତାହିଁରୁ ମୁଁ ଖୋଜିଲି ଏବଂ ତିନି ଚାରିଟା ଭଲ ଲାଗିଲା ତାହିଁରୁ ମୁଁ ଦୁଇଟା ଯାକ ଆଣିପାରିଲି ସମାନ କମ୍ପାନୀର ଏବଂ ସେଇଟା ଭଲ ବି ଥିଲା ବଟ୍ ମୁଁ ଆଣିଲି ଘରେ କେତେ ଦିନ ରଖିକି ୟୁଜ୍ କରିଲା ପରେ ତାହାର କଲର୍ ଫେଡ଼୍ ହୋଇଗଲା ଏବଂ ବସିବାରୁ ଗୋଟେ ଇଏ ବି ଭାଙ୍ଗିଗଲା ଗୋଟେ ତା'ର ତଳର କୁର୍ଷୀର ଇଏ ଏବଂ ତାହାଦ୍ୱାରା କି ଯେହେତୁ ଯେହେତୁ ସେ କମ୍ପାନୀର ମଡ଼େଲ୍ ବି ଭଲ ନ କମ୍ପାନୀ ଭଲ ଥିଲା ଏବଂ ପ୍ରାଇସ୍ ବି ତା'ର ଠିକ୍ଠାକ୍ ଥିଲା ଏବଂ ଏବେ ହେ ସେ ଚେୟାର୍ ଯେହେତୁ ଭାଙ୍ଗି ଯାଇଛି ଏଥି କାରଣରୁ ମୁଁ କିଛି କହିଲି ଇତ୍ୟାଦି